ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟା ସଂଖ୍ୟା କହିପାରିବି ଦଶ ହଜାରେ ପାଞ୍ଚ ଶହ ଦଶ ହଜାର ତିନି ଶହ ଦଶ ହଜାର ଚାରି ଶହ ଦଶ ହଜାର କୋଡ଼ିଏ ଦଶ ହଜାର ଦୁଇ ଶହ